ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଦଶହଜାର ପାଞ୍ଚଶହ ଅଠର ହଜାର ତିନିଶହ ବାଉନ ସତର ହଜାର ଚାରିଶହ ଛୟାଅଶୀ ପନ୍ଦର ହଜାର ଚାରିଶହ ଦୁଇ ଅଣଚାଳିଶ ହଜାର ଚାରିଶହ ବାଉନ